ଏ ଅଞ୍ଚଳରେ ବହୁତପ୍ରକାର ପକ୍ଷୀ ଦେଖାଯାଏ ଆମେ ପ୍ରଥମେ ହେଲା ଠାକୁର ପାରା ଦେଖୁ ତା'ପରେ କୁଆ ଦେଖୁ ସାରି ବି ଆସେ ଆଉ ହେଉଛି ଘୁକାଳିଆ ଆଉ ବଗ ପକ୍ଷୀ ଆସନ୍ତି କିନ୍ତୁ ଶୁଆଟା ହେଲା ଘରେ ଟିକିଏ ରଖିଲେ ଶୁଆକୁ ଟିକିଏ ଭଲ ଲାଗେ କାହିଁକିନା ସିଏ ଡାକେ ମିଟୁ ମିଟୁ ଡାକେ ସେଥିପାଇଁ ଘରେ ଶୁଆଟିଏ ଦେଖିଲେ ସୁନ୍ଦର ଲାଗେ ଆଉ ସକାଳୁ ଉଠିକି ଛାତ ଉପରେ ମୁଁ ଖାଇବାକୁ ପକାଏ କୁଆ ପାରା ଏ ଯେଉଁ ବାଇଚଢ଼େଇ କେତେ ପକ୍ଷୀ ଆସି ଖାଆନ୍ତି